ହ୍ୟାଲୋ ହଁ ଆପଣ ଜୁଏଲେରୀ ଦୋକାନରୁ ମ୍ୟାଡ଼ାମ୍ କହୁଛନ୍ତି ତ ହଁ କଥା କ'ଣ କି ମ୍ୟାଡ଼ାମ୍ ମୋର ଟିକେ ଜୁଏଲେରୀ ସବୁ ଆଣିବାର ଥିଲା ମୋର ଟିକେ ଆଗକୁ ମୋ ଝିଅର ବାହାଘର ଅଛି ତ ହଁ ତ ଜୁଏଲେରୀ ସବୁ କିଣିବାର ଥିଲା ମୁଁ ଯେହେତୁ ଶୁଣିଛି କେଉଁଠି ଆପଣଙ୍କ ଦୋକାନରେ ସବୁ ଭଲଭଲ ସୁନାରେ ମାନେ କରୁଛନ୍ତି ଆପଣ କମ୍ ରେଟରେ ମୁଁ ମୁଁ ଆଣିବି ବା ଏହି ଝିଅର କିଛି ତ ମୁଁ କରିନି ମୁଁ କରିବି କ'ଣ କହିଲେ ଏହି ହାରଟା କରିବି ଆଉ ହାରର ଡିଜାଇନଟା ଟିକେ ଭଲ ହେବା ଦରକାର ମୋର ଟିକେ ହେଲା ଆଉ ରାଣୀ ହାରଟା କରିବି ତା'ପରେ କାନର ବି କରିବି ଆଉ ଚୂଡ଼ି କରିବି ଯେଉଁ ହାତର ଚାରିପଟ ଚୂଡ଼ି କରିବି ମଝିରେ ଟିକେ ମୋଟା ହେଇକି ଯେଉଁ ଚୂଡ଼ି ଏବେ ଆଜିକାଲି ପିନ୍ଧୁଛନ୍ତି ଦେଖିଥିବେ ତ ଆପଣ ତ ଜାଣିଥିବେ କରୁଥିବେ ଆଉ ଟିକେ ସେଇଟା ଦରକାର ଆଉ ମୁଦି ମୁଦି ଯେଉଁ ଗୋ ଦୁଇଟା ମୁଦି ପୁଅ ମୁଦି ଝିଅ ମୁଦିଟା ଟିକେ ଭଲ ଡିଜାଇନ୍ ଆଉ ସବୁ ସାଧା ଦୁଇ ତିନଟା କରିବି ଆଜ୍ଞା ତ ଆପଣଙ୍କ ହଁ ହଁ ଶୁଣନ୍ତୁ ଆପଣଙ୍କୁ ମୁଁ ଡିଜାଇନଟା ପଠାଇଦେବି ମୋର ତ ଗ ସୁନା ତ ଭଲ ଦରକାର ଆଉ ଡିଜାଇନଟା ଟିକେ ନିହାତି ଅଧିକ ଭଲ ହେବା ଦରକାରେ ବୁଝୁଛନ୍ତି ତ ହଁ ପ ପଇସା ଯାହାହେଲେ ଚଳିବ ଯେହେତୁ ମୋର ଝିଅ ଗୋଟେ ତ ତା'ର ଟିକେ ଭଲକି ଦରକାର ହଁ ଆଉ ଏହି ଯେଉଁ

ହଁ ହଁ ଚେନଟା ଚେନଟା କ'ଣ କହିଲେ କି ମୁଁ ଆଗରୁ ଚେନ୍ଟା କରିଦେଇଛି ତ ଝିଅର ମାମୁଁ ଘର ଚେନଟା ଦେଇ ଦେବେ ଆଉ ସେଥିପାଇଁ କା ଆଉ ସବୁ ଝିଅର ବାକି ତକ କରିବି ପୁଅ ପାଇଁ କା ମୁଦିଟା ବି କରାଇବି ଆଉ ହଁ ଝିଅର ମଙ୍ଗଳସୂତ୍ରଟା ହେବ ନା ସବୁ ତ କରାଇବି ଝିଅର ଖାଲି ଯାହା ସେ ପୁଅର ଚେନଟା ହଁ ପୁଅର ଚେନ୍ଟା ଯାହା ସେ ଝିଅ ଝିଅଘର ମାମୁଁ ଘର ବାଲା ଦେବେ ଆଉ ବାକି ତକ ମୋତେ ତ ସବୁ କରିବାକୁ ପଡ଼ିବ ଆପଣଙ୍କ ପାଖରେ କରାଇବି ଆଉ ହଁ ଆଜ୍ଞା ଆଉ ଶୁଣନ୍ତୁ କାନଫୁଲ ଯେଉଁ ବାହାଘର ପାଇଁ ଯେଉଁ ସେଇଟା ସେଇଟା ତ ହେବ ଆଉ ଡେଲି ୟୁଜ ପାଇଁକା ବି ଗୋଟେ ଛୋଟ କାନଫୁଲ ବି କରିବି ବୁଝିଲେ ନା ନା କାନ୍ ନେବି ଆଉ ଡେଲି ୟୁଜ ପାଇଁ କା ସେହି ଛୋଟ ଛୋଟ ହେଲେ ଚଳିବ ହଁ ଆଉ ଆପଣଙ୍କ କ'ଣ ପାଉଁଜି ଫାଉଁଜି ସବୁ ରଖୁଛନ୍ତି ନା ସେ ସବୁ ରୂପା ଜିନିଷ ରଖୁ ନାହାନ୍ତି ଓ ରଖୁଛନ୍ତି ହଉ ତା'ହେଲେ ଠିକ୍ ଅଛି ଆପଣ ଆଜ୍ଞା ଆଜ୍ଞା ମୋର ଅଛି ଆଜି ତ ହେଲା ଜାନୁୟାରୀ ଛବିଶି ଆମ ବାହାଘର ଅଛି ଫେବୃୟାରୀ କୋଡ଼ିଏ ଆଡ଼ିକି ଆହୁରି ମାସେ ଅଛି ପାଖାପାଖି ଆପଣ କରି ପାରିବେନି ହଉ ଶୁଣନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ନିହାତି ନିହାତି ସୁନା ଜିନିଷ ଯେହେତୁ ଆଡ଼ଭାନ୍ସ୍ ନଦେଲେ କ'ଣ ହେବ ଆପଣ ପୁଣି ଆପଣ ପଇସା ଖର୍ଚ୍ଚ କରି କରାଇବେନା ହଉ ହଉ ତା'ହେଲେ ମୁଁ ରଖୁଛି ମୁଁ ଆପଣଙ୍କୁ ଏହି ନମ୍ବରରେ ଆଡ଼ଭାନ୍ସ୍ ଦେଇଦେବି ଆଉ ଡିଜାଇନଟା ଫଟୋ ଦେଇଦେବି ଆଉ ହଉ ହଉ ରଖୁଛି